ଖେଳ ଗୋଟେ ଏମିତି ଜିନିଷ ଯେଉଁ ଟା କି ଆମକୁ ଏଣ୍ଟରଟେନମେଣ୍ଟ ଲାଗିବ ଖୁସି ଲାଗିବ ଶିଖାଇଲେ ଏବଂ ଆମ ତା ସହିତ ଶରୀର ର ବି ଗୋଟେ ବୃଦ୍ଧି ହବ ଶରୀର ବୃଦ୍ଧି ମାନେ ମାନେ ଡେଭଲପମେଣ୍ଟ ହବ କିଛି ରୋଗ ଏତେ ଶୀଘ୍ର ଆମକୁ ଧରିବ ନାହିଁ ଆମେ ପୁରା ସୁସ୍ଥ ଶବଳ ହେଇକି ରହିବା ତେଣୁ ଜୀବନରେ ଯଦି ଯେଉଁ ଲୋକ ଖେଳ ଖେଳୁ ନାହାଁନ୍ତି ସବୁଦିନ ସେ ଛୋଟ ହଉ କି ବଡ଼ ହଉ ତେଣୁ ସେମାନଙ୍କ ଜୀବନ ସବୁବେଳେ ରୋଗାକ୍ରାନ୍ତ ହେଇ ରହିଥାଏ ତେଣୁ ତୁମେ ଯଦି ଦିନକୁ ଗୋଟେ ଘଣ୍ଟା ପାଖାପାଖି ଗୋଟେ ଶାରୀରିକ ଖେଳ ହଉ କି ଯେକୌଣସି ଗେମ୍ ହଉ ଖେଳ ଖେଳିବ ତାହେଲେ ତୁମ ଶରୀର ଅଟୋମେଟିକ୍ ସୁସ୍ଥ ରହିବ ତା ସହିତ ମାନସିକ ବି ଖୁସି ରହିବ ତେଣୁ ଗୋଟେ ସ୍କୁଲ ରେ ଗୋଟେ ଚିନ୍ତା କର ଗୋଟେ ଖେଳ ହେଉଛି କ'ଣ ପାଇଁ ତ ପିଲାମାନେ ସବୁବେଳେ ପାଠ ପଢ଼଼ୁଛନ୍ତି ପାଠ ପଢ଼ାରେ ଗୋଟେ ସବୁବେଳେ ଯେଉଁ ପ୍ରେସର ରହୁଛି ପାଠ ପାଠ ମୁଣ୍ଡକୁ ଫ୍ରି ପାଇଁ ଖେଳିଲେ ତାଙ୍କ ମାଇଣ୍ଡଟା ସବୁବେଳେ ଫ୍ରି ରହିବ ଆଉ ପାଠ ପଢ଼ିବାକୁ ଇଛା ହବ ସବୁବେଳେ ଗୋଟେ ପିଲାକୁ ଗୋଟେ ଲୋକକୁ ଆପଣ ଗୋଟେ କାମ କରିବାକୁ ଦେବେ ଗୋଟେ କାମକୁ ବାରମ୍ବାର କରିବାକୁ ଦେବେ ତ କ'ଣ ବିରକ୍ତ ଲାଗିବ ତେଣୁ ଖେଳ ତା ସହିତ ରହିଲେ ଏକ ମାନସିକ ସ୍ଥିତି ଠିକ୍ ରହିବ ଏବଂ ଶାରୀରିକ ସ୍ଥିତି ଠିକ୍ ରହିବ ସେହିପରି ଯେଉଁ ଲୋକ ଦେଖିବେ ବଡ଼ ଲୋକଙ୍କ କଥା ସବୁବେଳେ ଅଫିସରେ ବ୍ୟସ୍ତ କାମରେ ବ୍ୟସ୍ତ ଟୋଟାଲି ଟେନସନ୍ ରେ ରହୁଛନ୍ତି ସେମାନେ କେବେ ଯଦି ଗୋଟେ ଘଣ୍ଟା ଦିନକୁ ଖେଳ ହଉ କି କୌଣସି ଅନନ୍ୟ କାର୍ଯ୍ୟକ୍ରମ ରେ ଯଦି ଯୋଗ ଦେବେ ଖେଳ ଛାଡ଼ିକି ବ୍ୟାୟାମ ହଉ କି ଯୋଗ ହଉ ତ ସେମାନଙ୍କ ଶରୀର ସୁସ୍ଥ ରହିବା ସହିତ ତାଙ୍କର ଯେଉଁ ଅଫିସ୍ ର ପ୍ରେସର କାମ ପ୍ରେସର ସେଇଟା ପୁରା ହାଲକା ହେଇଯିବ ମନ ସବୁବେଳେ ଖୁସି ରହିବ ଆଉ ଖେଳ ଖେଳିବା ସହିତ ଆମ ଶରୀର ସବୁ କାମ ଠିକ୍ କରିବ ଠିକସେ ରକ୍ତ ସଞ୍ଚାଳନ ହବ ବ ଠିକ୍ ରହିବ ଏତେ ମୋଟା ହେବେ ନାହିଁ ଆଉ ତା ସହିତ ଏଣ୍ଟରଟେନମେଣ୍ଟ ଖୁସି ବି ଲାଗିବ ଏଞ୍ଜୟମେଣ୍ଟ ତ ବହୁତ ଲାଗିବ